ମୁଁ ପଢ଼ିଲା ବେଳେ ବହୁତ ଡ୍ରଇଂ କରେ ଚିତ୍ର କରେ ଗୁଡ଼ି ହାତୀ ଘୋଡ଼ା ଆଉ ଆମ୍ବ ପଣସ ଡଙ୍ଗା ଆଉ ଏସବୁ ଚିତ୍ର କରି ଡ୍ରଇଂ କରେ ଆଉ ଆଉ ଚିତ୍ର ଆଙ୍କେଇ ଚିତା ଲେଖେଇ ସବୁ ଫୁଲ କଳସ ଏସବୁ କରେ ଆଉ